ଓଡିଆ ଭାଷାର ଆକର୍ଷଣୀୟ ଶବ୍ଦ ବା ଖଣ୍ଡ ବାକ୍ୟ ମଧ୍ୟରୁ ଫକୀର ମୋହନ ସେନାପତିଙ୍କର ଗୋଟିଏ ଅଛି ଲୋ ନିଆ ଲୋ ଚୁଲି ଯେମିତି ଆମର ଫମ୍ପା ମାଠିଆର ଶବଦ ବେଶୀ ଏମିତି ବହୁତ କଥା ଅଛି ଏ କଥା ଅଛି ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ ଶବ୍ଦ ବା ବାକ୍ୟ କହୁଥିବ ଗୋଟେ କଥା କିନ୍ତୁ ସେ ଶବ୍ଦର ଅର୍ଥ ହେଉଛି ଗୁଢ଼ ରହସ୍ୟ କଥା ହେଉଛି ଅଲଗା କଥା